ମାଛ ଧରିବାକୁ ଯିବାବେଳେ ଆମେ ଜାଲ ବ୍ୟାଗ୍ ଆହୁରି ଆଗରେ ଆମେ କହୁଥିଲେ ଝୁଡି ବୋଲି କହୁଥିଲେ ତାକୁ ଆମେ ଧରି ଯାଉଥିଲେ

ଏବେ କିଛି ବର୍ଷ ମଧ୍ୟରେ ବହୁତ ବଦଳି ଯାଇଛି ମାଛ ଧରିବାକୁ ହେଲେ ବହୁତ ଦରକାର ଜିନିଷମାନେ ସବୁ ଏବେ ମେସିନ୍ ସାହାଯ୍ୟରେ ଧରୁଛନ୍ତି ଆଗରେ ଡଙ୍ଗା ନେଇକି ମାଛ ଧରିବାକୁ ଯାଉଥିଲେ ହେଲେ ହେବେ ସବୁ ଚାର୍ଜ ମାନେ ନେଇ ଯାଉଛନ୍ତି ଆଉ ଆଗରେ ବାଉଁଶ ଲାଟିସି ମଧ୍ୟରେ ସବୁ ମାଛ ଧରୁଥିଲେ ଏବେ ସବୁ ଲୁହାରେ ସବୁ ତିଆରି ହୋଇକି ଆସୁଛି କିଛି ବର୍ଷ ମଧ୍ୟରେ ଆଉ ବହୁତ ବଦଳିଯିବ ଆଗରୁ ଆଗରେ

କଷ୍ଟ ହେଉଥିଲା ଧରିବାକୁ ବି ହେଲେ ଏବେ କିଛି କଷ୍ଟ ହେଉନି ସବୁ ହୋଇଯାଉଛି ଶୀଘ୍ର ହେଲେ ମାଛ ଧରିବାକୁ ଗଲେ ସବୁ ଶୀଘ୍ର ଶୀଘ୍ର ଧରି ପଳାଇ ଆସୁଛନ୍ତି ଆଗରେ ଧରିବାକୁ ବେଶି ଧରି ହେଉନଥିଲା ଆହୁରି କିଛି ନ ଧରିକି ବି ପଳାଇ ଆସୁଥିଲେ ଏବେ ଧରିବାକୁ ବି ହେଉଛି ଆହୁରି ସବୁ ଖୁସିରେ ଧରି ଆଣୁଛନ୍ତି ଆଗରେ ଟିକିଏ ଶୀଘ୍ର ଧରି ହେଉନଥିଲା ଏବେ ଶୀଘ୍ର ଶୀଘ୍ର ଧରି ଦେଉ ଦେଉଛନ୍ତି ଏବେ କିଛି ବର୍ଷ ପରେ ଆହୁରି ବେଶି ବଦଳି ଯିବ